ହ୍ୟାଲୋ ହଁ ନମସ୍କାର ହଁ ସରୋଜ ତୁ କ'ଣ ପାଠ ପଢ଼ି ଆସୁନୁ ସ୍କୁଲ କ'ଣ କରୁଛୁ କ'ଣ କେମିତି ହେବନାହିଁ କ'ଣ କରୁଛୁକି ଘରେ ତୁ ସାର୍ ମାନେ ଆସୁନାହାନ୍ତି ସାର୍ ମାନେ ତ ଆସୁଛନ୍ତି ସାର୍ ମାନେ ତୁ ତ ପଢ଼ିବାକୁ ଆସୁନୁ ଦିନେ ଆସିଲେ ଚାରିଦିନ ଆସୁନୁ ଏତେ ନେଗେଲେଟ କରୁଛୁ କ'ଣ ପାଇଁ ସାର୍ ମାନେ ଆସୁଛନ୍ତି ତୁ ଟିକେ ସବୁ ଦିନ ପାଠ ପଢ଼ି ଆସେ ସ୍କୁଲ ବିଷୟରେ ଜାଣିପାରିବୁ ପାଠ ପଢ଼ା ବିଷୟରେ ଜାଣିପାରିବୁ ଆଉ ତୁ ଯଦି ଏମିତି ନେଗେଲେଟ କରିବୁ ତ ତୋର ଭବିଷ୍ୟତ ଅନ୍ଧାର ହୋଇଯିବ ନା ପ୍ରତି ଦିନ ସ୍କୁଲ ଆସେ ସ୍କୁଲ ରେ ଆଜିକାଲି ବହୁତ ସୁବିଧା ଦେଉଛନ୍ତି ସାର୍ ସ୍କୁଲ ରେ ସରକାର ମଧ୍ୟ ସୁବିଧା ଦେଉଛନ୍ତି ଖାଇବା ମଧ୍ୟ ଦେଉଛନ୍ତି ପୋଷାକ ଦେଉଛନ୍ତି ବହି ପତ୍ର ଦେଉଛନ୍ତି ସାଇକେଲ ଦେଲେଣି ଟଙ୍କା ମଧ୍ୟ ଦେଉଛନ୍ତି ସେଥିପାଇଁ ତୁ ଡେଲି ସ୍କୁଲ ଆସେ ଆରେ କେଉଁ ସାର୍ କେଉଁ ଦିନ ଛୁଟିରେ ଥିବେ କେଉଁ ସାର୍ କେଉଁ ଦିନ ସ୍କୁଲ ଆସିନଥିବେ ସେ ତ ଆଉ କ୍ଲାସ କରିପାରିବେନିନା ଏବେ ତ ସମସ୍ତେ ସାର୍ ଆସିଲେଣି ନୂଆ ନୂଆ ସାର୍ ମଧ୍ୟ ବି ସ୍କୁଲକୁ ଆସୁଛନ୍ତି ନୂଆ ପାଠ ପଢ଼ା ମଧ୍ୟ ଆମର ଲ୍ୟାପଟପ ପ୍ରୋଜେକ୍ଟର ରେ ପାଠ ମଧ୍ୟ ପଢ଼ା ହେଉଛି ସ୍ମାର୍ଟ କ୍ଲାସରୁମ ମଧ୍ୟ ଅଛି ନା ନା ତୁ ସବୁ ଦିନ ପାଠ ପଢ଼ିବାକୁ ଆସେ ତୁ ଆସିଲେ ଜାଣିପାରିବୁ ସ୍କୁଲ କେମିତି କ'ଣ ସୁବିଧା ହୋଇଛି ତୁ ତ ଆସୁନୁ ଆସିଲେ ଜାଣିପାରିବୁ ସବୁ ସ୍କୁଲ ତୁ ଆସେ ନୂଆ ନୂଆ ସାର୍ ମଧ୍ୟ ଆସିଛନ୍ତି ସ୍କୁଲ କୁ ଆଉ ଏବେ ପାଞ୍ଚଟି ସ୍କୁଲ ମଧ୍ୟ ହୋଇଛି ଆସେ ତୁ ହ୍ୟାଲୋ ଆସେ ଆସେ ନୂଆ ନୂଆ ସାର୍ ଆସିଛନ୍ତି ସେ ଆମ ଗଣିତ ସାର୍ ଇଂରାଜୀ ସାର୍ ସଂସ୍କୃତ ସାର ହିନ୍ଦୀ ସାର୍ ସମସ୍ତ ସାର୍ ଆସିଲେଣି ତୁ ପ୍ରତି ଦିନ ସ୍କୁଲ ଆସେ ସ୍କୁଲ ଆସିଲେ ଜାଣିପାରିବୁ ଯଦି ସ୍କୁଲ ନ ଆସିବୁ ତ କିଛି ଜାଣି ପାରିବୁ ନା ହଁ ଯଦି ତୁ ଯଦି ପାଠ ପଢ଼ିବାକୁ ଆସିବୁନି ସବୁ ପିଲା ପାସ୍ କରିବେ ତୁ ଫେଲ୍ ହୋଇଯିବୁ ହଁ ତୁ ଆସେ ତୁ ଆସେ ଜାଣିପାରିବୁ ସ୍କୁଲ ଆସେ ସ୍କୁଲ ରେ ମଧ୍ୟ କେତେ ଫ୍ୟାସିଲିଟି ଦେଉଛନ୍ତି ବିଭିନ୍ନ ପ୍ରକାର ବହି ଦେଉଛନ୍ତି ଖେଳ ସାମଗ୍ରୀ ମଧ୍ୟ ଫୁଟୁବଲ କ୍ରିକେଟ ବ୍ୟାଡ଼ମିଣ୍ଟନ ଏ ସମସ୍ତ ସୁବିଧା ମଧ୍ୟ ଅଛି ତୁ ଘରେ ବୁଲୁଛୁ ଯାଇକି ପାଠ ପଢ଼ୁନୁ ଆସେ ଘରେ କ'ଣ କରୁଛୁ ଘରେ କ'ଣ ଅଛି ଲାଭ କ'ଣ ପାଉଛୁ କି ସ୍କୁଲ ଆସେ ସବୁଦିନ ପାଠ ପଢ଼ିବୁ